ନାଇଁ ଆଗରୁ ସାଧାରଣତଃ ଆମେ କ'ଣ ମାଛ ଧରିବାକୁ ଯେତେବେଳେ ଯାଉଥିଲୁ ସେତେବେଳେ ସେରା କୁହନ୍ତି କ'ଣ କି ଆମ ଭାଷାରେ ଯେଉଁ ପୋଳୁଅ ହଉ କିମ୍ବା ଆପଣଙ୍କର ଯେଉଁ ଅନ୍ଧୁଳି ହଉ ଏସବୁ ଏବେ ସେସବୁ ଆଉ ମୁଗୁରା ହଉ ଏବେ ସେସବୁ ଆଉ ଦେଖିବାକୁ ମିଳୁନି ଏବେ କ'ଣ ମାନେ ଯେହେତୁ ଆଧୁନିକ ଯୁଗରେ ସେମାନେ ଯେଉଁ ଭଉଁରୀ ଜାଲ ହଉ କିମ୍ବା ଆପଣଙ୍କର ଯେଉଁ ଆଗରୁ କ'ଣ ଆମେ ବନିଶୀରେ ବି ମାଛ ଧରିବାକୁ ଯାଉଥିଲୁ ଏବେ ସେ ବନିଶୀ କ'ଣ ଏବେ ଆଉ ସେ ଦେଖିବାକୁ ମିଳୁନି ଏବେ ଖାଲି କ'ଣ କି ଜାଲ ମାନେ ଭଉଁରୀ ଜାଲ ପକେଇବା ପ୍ଲସ୍ ଲୋକମାନଙ୍କୁ ଡାକି ସେମାନ ଭଉଁରୀ ଜାଲ ହିସାବରେ ତାକୁ ଧରିବାକୁ ପଡ଼ିବ